ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବହୁତ ଉପରେ ଯେହେତୁ ମୁଁ ଓଡ଼ିଆ ମୁଁ ଓଡ଼ିଆ ପାଇଁ ଗର୍ବିତ ତ ସେଥିପାଇଁ ମାତୃଭାଷା ପ୍ରଥମେ ମନୁଷ୍ୟର ପ୍ରିୟତମ ଉପାଦାନ ମନୁଷ୍ୟର ନିଜର ଜୀବନକୁ ଯେତିକି ଭଲପାଏ ମାତୃଭାଷାକୁ ବି ଭଲପାଏ ତାଠାରୁ ଅଧିକ ମାତୃଭାଷା ସମ୍ବନ୍ଧୀୟ ଭାଷା ବା ନିଜର ଜନ୍ମଭୂମି ସହିତ ସମ୍ବନ୍ଧୀୟ ଭାଷା ହଁ ମାତୃଭାଷା ମାଆ ଯେପରି ସନ୍ତାନ ପକ୍ଷେ ସବୁଠାରୁ ଆଦରଣୀୟ ଏବଂ ଭରଣୀୟ ହେବାର ଦେଖାଯାଏ ଅନୁରୂପ ଭାବେ ମାତୃଭାଷା ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ଏକାନ୍ତ ଆଦରଣୀୟ ଓ ଗ୍ରହଣୀୟ ମନୁଷ୍ୟ ଅନ୍ୟ ସବୁ କିଛି ଜିନିଷ ଛାଡ଼ି ରହିଯାଏ ହେଲେ ମ ମାତୃଭାଷାକୁ ନୁହେଁ ନବଜାତ ଶିଶୁର ନବନୀତି ଆଧାରରେ ମାତୃଭାଷା ହ ପ୍ରାଥମିକ ପ୍ରାଥମିକ ପୁଟି ହୋଇଥାଏ ଓ ଓଡ଼ିଆ ଭାଷା ଏକ ଏକ ଏଭଳି ଭାଷା ଯେହେତୁ କି ସମସ୍ତେ ଏଇ ଭାଷାକୁ ପ୍ରଶଂସା କରିବା ଉଚିତ୍